ପକ୍ଷୀ ଦେଖିବା ସମୟରେ ଦେଖାଯାଉଥିବା ପକ୍ଷୀମାନଙ୍କୁ ଚିହ୍ନିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଏବଂ ପଦ୍ଧତି ରହିଛି ଯେମିତିକି ଫିଲ୍ଡ ଗାଇଡ଼୍ ଫିଲ୍ଡ ଗାଇଡ଼୍ ମାଧ୍ୟମରେ ଆମେ ପକ୍ଷୀମାନଙ୍କୁ ଚିହ୍ନି ପାରିବା ଏବଂ ପୁସ୍ତକରେ ପଢ଼ି ପକ୍ଷୀର ରଙ୍ଗ ବନ୍ ପକ୍ଷୀର ରଙ୍ଗ ଏବଂ ତା'ର ଆକୃତି ତା'ର ରାବ ସେ ସମ୍ବନ୍ଧରେ ପୁସ୍ତକରେ ସବୁ କିଛି ପକ୍ଷୀ ବିଷୟରେ ଲେଖା ହୋଇଥିବ ଯେ କେଉଁ ପକ୍ଷୀର ରଙ୍ଗ କିପରି ତାହା ଦେଖିବାକୁ କିପରି ତା'ର ଓଠ କେମିତି ଥଣ୍ଟ କେମିତି ଲାଞ୍ଜ କେମିତି ତା'ର ଆଖି କେମିତି ସେ କିପରି ରାବ ଦେଇଥାଏ ଏହି ସମସ୍ତ ଜିନିଷ ସେଇ ପକ୍ଷୀ ପୁସ୍ତକ ବହିରେ ଲେଖା ହୋଇଥିବ ଏବଂ ସେମିତି ପକ୍ଷୀ ପୁସ୍ତକ ପକ୍ଷୀମାନଙ୍କ ବିଷୟରେ ଲେଖାଥିବା ପୁସ୍ତକ ପଢ଼ି ମୁଁ ସେଥିରୁ ପକ୍ଷୀମାନଙ୍କୁ ଚିହ୍ନି ଚିହ୍ନିବାକୁ ଚେଷ୍ଟା କରେ ଏବଂ ମୋବାଇଲ୍ରେ ମଧ୍ୟ ଆପ୍ ରହିଛି ଯେଉଁଠାରେ କି ପକ୍ଷୀର ଚିତ୍ର ସହିତ ସେ କିପରି ରାବ ଦେଇଥାଏ ତାହା ସେଠାରେ ଜଣାପଡ଼ିଥାଏ ଏବଂ ସେହି ପକ୍ଷୀର ରାବକୁ ଏବଂ ପକ୍ଷୀର ଚିତ୍ରକୁ ଦେଖି ଆମେ ପକ୍ଷୀମାନଙ୍କୁ ଚିହ୍ନି ପାରିବା ଯେ କେଉଁ ପକ୍ଷୀଟି କ'ଣ କ'ଣ ଏବଂ କେଉଁ ପକ୍ଷୀର ନାମ କ'ଣ ଆମେ ତାହା ଜାଣିପାରିବା ଏହା ବ୍ୟତୀତ ଆମର ଆହୁରି ଅନେକ ପଦ୍ଧତି ରହିଛି ଯାହାକି ଆମକୁ ପକ୍ଷୀ ଦେଖିବାରେ ସାହାଯ୍ୟ କରିଥାଏ ପକ୍ଷୀକୁ ଚିହ୍ନିବାରେ ସହାୟତା କରିଥାଏ